ପୁରୁଷ ଲୋକ ମାନେ ଚାଷ ସହିତ ପନିପରିବା ବ୍ୟବସାୟ କରିବା ପାଇଁ ପସନ୍ଦ କରନ୍ତି ଚାଷ ସାଙ୍ଗରେ ଧାନ ଚାଷ କଲେ ଧାନରୁ କିଛି ଲାଭବାନ୍ ହେଲେ ପନିପରିବା ବ୍ୟବସାୟ କନେ ବି ପନିପରିବାକୁ ନେଇକି ମାର୍କେଟ୍ରେ ବିକ୍ରିକରି ତା'ର ମଧ୍ୟ କିଛି ସେମାନେ କିଛି ରୋଜଗାର କ୍ଷମ କରିପାରିବେ ଚାଷ ଚାଷ ସମୟରେ ଏହି ସବୁ ଜିନିଷ କରିପାରିବେ